ଖୁଚୁରା ପାଇକାରୀ ବଜାରଗୁଡ଼ିକ ବିଷୟରେ ରଣପୁର ହେଉଛି ଅନ୍ୟତମ ଆମେ ଯେତେବେଳେ ଆମ ମାର୍କେଟ ବି ରଣପୁରକୁ ଯାଉ ସେତେବେଳେ ଆମେ ଦେଖିଥାଉ ଯେ ରଣପୁରରେ ଆମକୁ ଯେଉଁ ଜିନିଷ ପରିବାପତ୍ର କି ଯେଉଁ ଜିନିଷ ଆମକୁ ଶସ୍ତାରେ ମିଳେ ଅନ୍ୟ କେଉଁ ବଜାରରେ ସେହିଭଳିଆ ଶସ୍ତାରେ ଆମେ ପାଇନଥାଉ ଆମେ ଯଦି ଦେଖିବା ଆମେ ରଣପୁର ଯାଇଛେ ଆମେ ପାଞ୍ଚ କିଲୋ ଚିନି ଆଣିଲେ ଆମକୁ ଚିନିର ରେଟ ଯେତିକି ପଡ଼ିଲା ଆମେ ଯଦି ତାକୁ ପାଖ ମାର୍କେଟରୁ ଯାଇକି ସେଇ ଜିନିଷ ଆଣିବା ତାକୁ ଆମ ବହୁତ ମହଙ୍ଗା ପଡ଼ୁଛି ସେଥିପାଇଁ ଆମେ ସବୁବେଳେ ଚାହୁଁଛେ ଆମେ ରଣପୁର ଯାଇ ଆମ ଜିନିଷପତ୍ର କେମିତି ଆଣିକି ଆମେ ଜିନିଷ ଘର ଚଳେଇବୁ ଗୋଟିଏ ଦିନ କଣ ହେଲା କି ମୁଁ ଅନଲାଇନରୁ ପାଞ୍ଚ କିଲୋ ଅଟା ଗୋଟିଏ ଅର୍ଡ଼ର କଲି ଅଟା ଟା ଅର୍ଡ଼ର କଲାପରେ ଅଟା ଆସିକି ଯେତେବେଳେ ଡେଲିଭରୀ ସରିଲା ମୁଁ ଯେତେବେଳେ ଅଟା ପ୍ୟାକେଟ ଟାକୁ ଖୋଲିଲି ଅଟାର କ୍ୱାଲିଟି ବହୁତ ଖରାପ ଥିଲା ଆଉ ପଇସା ବି ବହୁତ ଅଧିକ ଥିଲା କିନ୍ତୁ ମୁଁ ଦେଖିଲି ମୁଁ ଯଦି ତାକୁ ସେଇ ଅଟାକୁ ଯାଇକି ଆମ ରଣପୁର ମାର୍କେଟରୁ ତାକୁ କିଣିକି ଆଣୁଛି ତାହେଲେ ସେ ଅଟା ଆମକୁ ବହୁତ ଶସ୍ତାରେ ବହୁତ ଭଲ କ୍ୱାଲିଟିର ମିଳୁଛି